ଆମ ଓଡ଼ିଶା ଆମ ଓଡ଼ିଶା କହିଲେ ଆମ ଓଡ଼ିଶାରେ ସବୁଠୁ ଆଗରୁ ବି ପୂର୍ବକାଳରୁ ବି ଆମର ଓଡ଼ିଆ କଥାଟା ଚାଲିଆସିଛି ଓଡ଼ିଆ କଥା ଚାଲିଆସିଛି ଏବଂ ଏବେବି ଚାଲିଛି ତ ଏବେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ଯାହାଦ୍ଵାରା ଟିକିଏ ପଇସା ଟଙ୍କାପଇସା ଅଧିକା ହେଲା ଛୁଆମାନଙ୍କୁ ସେମାନେ ଓଡ଼ିଆ ସ୍କୁଲରେ ଛାଡ଼ିବା ବଦଳରେ ସେମାନେ ଛାଡ଼ୁଛନ୍ତି ଇଂଲିଶ୍ ମିଡ଼ିୟମ୍ରେ ଛୁଆମାନେ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ିବା ଦ୍ୱାରା ସେମାନେ ଇଂଲିଶ୍ କଥା ବେଶି ଶିଖୁଛନ୍ତି ଇଂଲିଶ୍ ହିନ୍ଦୀ ଆଉ ଓଡ଼ିଆ ପାଠ ପଢ଼ୁନାହାଁନ୍ତି ଇଂଲିଶ୍ ଓଡ଼ିଆ କହିବା ଦ୍ୱାରା ଏ ଯେଉଁ ଆମର ଧର ପରିବାରରେ କଥା ହେଲା ପରିବାରରେ ଧର ମା' ସାଙ୍ଗେରେ କଥା କହିଲେ କି ବାପା ସାଙ୍ଗରେ କଥା କହିଲେ ସେ ଇଂଲିଶ୍ ଶବ୍ଦ ଲଗେଇ ଦେଉଛନ୍ତି ଏବେ ବାପା ମା' ଡାକିବା ଛଡ଼ା ଡାଡ଼୍ ଡାକୁଛନ୍ତି ମମ୍ ଡାକୁଛନ୍ତି ସବୁ ଇଂଲିଶ ଭାଷା କହୁଛନ୍ତି ତା'ଦ୍ଵାରା ଆମର ଯେମିତି ଲାଗୁଛି ଆମର ଇଂଲିଶ୍ ଓଡ଼ିଆ ଭାଷାଟା ମାନେ ଦବି ଦବି ଯାଉଛି ସବୁ ଇଂଲିଶ୍ ଇଂଲିଶ୍ କଥା ବେଶି କହୁଛନ୍ତି ହିନ୍ଦୀ କଥା ବେଶି କହୁଛନ୍ତି ତେଣୁ ସମସ୍ତଙ୍କୁ ଆମର ସବୁ ମା' ବାପା କିମ୍ବା ଛୁଆମାନଙ୍କୁ ଆମର କହିବା କଥା ଯେ ଛୁଆମାନଙ୍କୁ ଶୁଦ୍ଧ ଓଡ଼ିଆ ସ୍କୁଲ୍ରେ ପାଠ ପଢ଼ାନ୍ତୁ ଓଡ଼ିଆ କଥା ଶିଖାନ୍ତୁ ଓଡ଼ିଆ କଥା କହିବାପାଇଁ କୁହନ୍ତୁ ସବୁଠୁ ଘରେ ଘରେ ବି ଯେମିତି ଲୋକମାନେ ଯେମିତି ଟିକିଏ ତାଙ୍କର ଅଧିକା ଟିକିଏ ପାଠ ପଢ଼ିଗଲେ ଡାକିଲେ ହାଏ ମମ୍ ଡାକ ବାପାକୁ ଡାଡ଼୍ ଡାକ ତେଣୁ ସମସ୍ତଙ୍କୁ ଅନୁରୋଧ ମା'କୁ ମା' କହିବେ ବାପାକୁ ବାପା କହିବେ ବାପା ଶବ୍ଦଟା ବହୁତ ଭଲ କିନ୍ତୁ ମା' ଶବ୍ଦର କ'ଣ ଶବ୍ଦ ନାହିଁ ମା'କୁ ଯଦି ମମି କହିବେ ମମି ମମିର ଅର୍ଥ ଯେଉଁ କବର ଦିଅନ୍ତି ଲୋକଙ୍କୁ ସେଇଟାକୁ ମମି କୁହନ୍ତି ତେଣୁ ମା'ଟାକୁ ତ ସେମାନେ ମାରିଦେଲେ ନା ମା' ଶବ୍ଦଟାକୁ ମାରି ଦେଉଛନ୍ତି ତେଣୁ ଇଂଲିଶ୍ରେ କହିବା ଦ୍ୱାରା ଆମର ବହୁତ କିଛି ଜିନିଷ ଆମର ଖରାପ ଆଡ଼କୁ ଯାଉଛି ତେଣୁ ସମସ୍ତଙ୍କୁ ଅନୁରୋଧ ଯେ ସେମାନେ ସେମାନେ ଯେମିତି ସମସ୍ତେ ଶୁଦ୍ଧ ଓଡ଼ିଆରେ ପାଠ ପଢ଼ାନ୍ତୁ ଓଡ଼ିଆ ଭାଷା ଶିଖାନ୍ତୁ ଓଡ଼ିଆରେ କହିବା ଶିଖାନ୍ତୁ ଓଡ଼ିଆ ଗୀତ ଯେଉଁ ଧର ଗୀତ ଛୁଆମାନେ ଦେଖୁଛନ୍ତି ଓଡ଼ିଆ ଗୀତ ଦେଖୁନାହାନ୍ତି ଟିଭିରେ ଦେଖନ୍ତୁ କି ଯାଇକି ତାଙ୍କର ଯଦି କିଛି ଗୋଟିଏ ଗଲେ ମୋବାଇଲ୍ରେ ଦେଖନ୍ତୁ ସେଇ ହିନ୍ଦୀ ଦେଖିଲେ ହିନ୍ଦୀ ଗୀତ ଦେଖିବେ ହିନ୍ଦୀ ଗୀତ ଶୁଣିବେ କେଉଁଠି ଏବେ ତ ଲୋକମାନେ ଭଜନ ଭଜନ ଶୁଣୁନାହାନ୍ତି ଗୋଟିଏ ଓଡ଼ିଆ ଭଜନ ଶୁଣିଲେ ବା ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ଦେଖିଲେ ଓଡ଼ିଆ ଗୀତ ଶୁଣିଲେ ସେଗୁଡ଼ା ସବୁ ଆସ୍ତେ ଆସ୍ତେ ମାନେ ବନ୍ଦ ଆସ୍ତେ ଆସ୍ତେ କମିଯାଉଛି ଲୋକଙ୍କ ମନରୁ ତେଣୁ ସବୁ ଲୋକଙ୍କୁ ଅନୁରୋଧ ସମସ୍ତେ ଯେମିତି ଟିକିଏ ଓଡ଼ିଆ ପ୍ରତି ଧ୍ୟାନ ଦିଅନ୍ତୁ